ଆମେ ଗ୍ରାମରେ ପୋଖରୀ ନିଲାମି ନଉ ପାଞ୍ଚଛଅ ଜଣ ହେଇ ଆମେ ମାଛ ଛାଡ଼ୁ ମାଛ ଛାଡ଼ିଲାପରେ ଆମର ଗ୍ରାମବାସୀ ଇଏରେ ଆମେ ମାଛ ବିକ୍ରୀ କରୁ ଆଉ ଦେଶ ତରଫରୁ ଯେଉଁ ଲିଜ ଆଣୁ ମାଛ ବିକ୍ରୀ କରୁ ଆଉ ଯେଉଁଟା ଆମର ବାହାରେ ଅଧିକ ରେଟ ବିକ୍ରୀ ହୁଏ ଦେଶପାଇଁ ଆମର ଦଶ କୋଡ଼ିଏ ଟଙ୍କା କେଜିରେ ରିହାତି ରହେ ତାପରେ ଆମେ ମାଛଧରୁ ଜାଲୁଆକୁ ଆଣୁ ଜାଲୁଆ ଆଠଦଶ ଜଣ ଆସନ୍ତି ଜାଲ ଟାଣନ୍ତି ଗାଁ ଗ୍ରାମରେ ଗ୍ରାମବାସୀ ମାନଙ୍କୁ ଟିକେ କମ୍ ରେଟରେ ଦିଆଯାଏ ବାହାରୁ ଯେଉଁମାନେ ନିଅନ୍ତି ଆମର ଦଶ କୋଡ଼ିଏ ଅଧିକ ରେଟରେ ବିକ୍ରୀ ଆମେ କରୁ